ଭାଷା ଭିତରେ ଓଡ଼ିଆ ଭାଷା ହେଲା ଆମ ଭାରତର ପ୍ରଧାନ ଭାଷା ମଧୁର ଭାଷା ସେହି ଭାଷାଟାକୁ ଟେକ୍ନୋଲୋଜି ଇଣ୍ଟରନେଟ୍ରେ ଆଧୁନିକ ଯୁଗ ଅନୁସାରେ ସବୁ ବଦଳେଇଛନ୍ତି କିନ୍ତୁ ଭାଷା ଆମେ ଯେଉଁଟା ସୁନ୍ଦର ପରି ଭାଷାରେ ଆମେ ଯଦି ବୁଝିପାରୁଛେ ଭାଷାକୁ କଥାକୁ କହିବା କିନ୍ତୁ ଇଂଲିଶ୍ଟା ସବୁବେଳେ ସବୁ ବୁଝି ହୁଏନା ନା ସେଥିପାଇଁ ଭାଷାକୁ ଆମେ ଆମ ଭାଷାରେ ଗୁଗୁଲରେ ଓଡ଼ିଆ ଭାଷାରେ ପରିଚାଳିତ କରିବାକୁ ଚାହୁଁଛି ଯେ ମାତୃଭାଷାକୁ ଆମେ ଆମକୁ ମାତୃଭାଷାକୁ ଆଦରି ନେବା ଆମ ମାତୃଭାଷାକୁ ଭଲ ପାଇବା ଭାଷାଟା ସବୁଠୁ ମଧୁର ବୁଝିବାକୁ ଭଲ କହିବାକୁ ବି ଭଲ ସବୁବେଳେ ତ ଇଂଲିଶ୍ରେ ହିନ୍ଦୀରେ ତ କଥା ବୁଝି ହୁଏନା ନାଇଁ ତେଣୁ ଭାଷାଟା ମିଠା ଯେଉଁଟା ବୁଝି ହବ ଶୁଣି ହବ କହିବାକୁ ଭଲ ହବ